ଆମର୍ ଇଠାନେ ଯେନ୍ ଶିକ୍ଷା ବ୍ୟବସ୍ଥା ଅଛେ ଦୁଇ ପ୍ରକାରର୍ ତ ଗୁଟେ ହେଲା ସର୍କାରୀ ଗୁଟେ ବେସର୍କାରୀ ସର୍କାରୀ ସ୍କୁଲ୍ ମାନ୍କେ ଯେନ୍ ମାନେ ବି ସବୁ ଲୋକ୍ ପଢ଼େଇ ପାରୁଛନ୍ ସର୍କାରୀ ସ୍କୁଲ୍ମାନେ ଶିକ୍ଷା ବେବସ୍ଥା ବେସରକାରୀ ସ୍କୁଲ୍ନେ ବେଶୀ ଭଲ୍କିନା ପଢ଼ଉଛନ୍ ନିଜେ ପଏସା ଖର୍ଚ୍ଚା କରିକିନା ପଢ଼ାବେ ଭଲ୍ କିନା ପଢ଼ଉଛନ୍ ତା'ର୍ପରେ ସର୍କାରୀ ସ୍କୁଲ୍ନେ ଦର୍ମା ଅଧିକା ଦେଉଛନ୍ ଆଜ୍ଞା ମାନ୍କେ ଛୁଆ ମାନ୍କଁର୍ ଉପ୍ରେ ଟୋଟାଲି ବି ଧ୍ୟାନ୍ ନେଇ ନେ ସେମାନେ ଦର୍ମା ପାଏଲେ ସେମାନେ ବଡ଼୍ ଲୋକ୍ ଛୁଆ ପଢ଼୍ଲେ କି ନାଇ ପଢ଼୍ଲେ ସେମାନ୍କେ କିଛି ଇ'ଟା ବି ନାଇ ଯାଏ ତ ବେସରକାରୀ ସ୍କୁଲ୍ନେ ନିଜେ ପଇସା ବାନ୍ଧିକରି ପଢ଼ାବେ ଛୁଆ ପଢ଼ବାର୍ ଉପ୍ରେ ନିଶ୍ଚୟ ସେମାନେ ଧ୍ୟାନ୍ ଦେଉଛନ୍ କେନ୍ ଛୁଆ କେନ୍ତା ପଢୁଛେ କା'ଣା ହେଉଛେ ତ ସେଥିର୍ଲାଗି ବାହାରେ ବି ଇଂଗ୍ଲିଶ୍ ମିଡ଼ିୟମ୍ ସ୍କୁଲ୍ମାନେ ଖୋବ୍ ହେଲାନ ତ ଲୋକ୍ ଆର୍ ସରକାରୀ ସ୍କୁଲ୍କେ ଧ୍ୟାନ୍ ବି ନାଇ ଦେବାର୍ ନେ ମୋର୍ ଛୁଆ ବାହାରେ ପଢ଼୍ଲେ ଏକା ଭଲ୍ ହେବା ବୋଲିକିନା ଭାବୁଛନ୍ ଭଲ୍ କିନା ପଢ଼ିପାର୍ବା ବୋଲୁଛନ୍ ତ ସର୍କାରୀ ସ୍କୁଲ୍କେ ସରକାର୍ ନିହାତି ଭାବ୍ରେ ଧ୍ୟାନ୍ ଦେବାର୍ କଥା ଯେ ସ୍କୁଲ୍ନେ ସିସି ଟିଭି କ୍ୟାମେରା ଲାଗାବାର୍ କଥା କେନ୍ ଆଜ୍ଞା କେନ୍ତା ପଢ଼ଉଛନ୍ ସେଟା ନୀରିକ୍ଷଣ କର୍ବାର୍ କଥା ଭଲ୍ ପଢ଼ଉଛନ୍ କି ଖରାପ୍ ପଢ଼ଉଛନ୍ ସେଟା ଦେଖ୍ବାର୍ କଥା ତ ସେ ଉପ୍ରେ ନିଶ୍ଚୟ ଧ୍ୟାନ୍ ଦେବାର୍ କଥା